ଆମ ଓଡ଼ିଶାରେ ପ୍ରସିଦ୍ଧ କିଛି ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉନାହାନ୍ତି ଭଗବାନଙ୍କ ଆଶୀର୍ବାଦ ଯୋଗୁଁ ଅନେକ ଅନେକ ଜିଲ୍ଲାରୁ ଆମ ଓଡ଼ିଶାର ସମସ୍ତେ ଲୋକ ପୁରୀ କଟକ ଭୁବନେଶ୍ଵର ବରମୁଣ୍ଡା ବସ୍ ଷ୍ଟାଣ୍ଡ୍ ଭଲ ଅଟେ ସବୁଠୁ ପ୍ରସିଦ୍ଧ ଆମ ଦେଶ ଆମ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଅଟେ କାରଣ ସେଇଠି ବଡ଼ ସହର ଥିବାରୁ ଗାଡ଼ି ଘୋଡ଼ା ଏନ୍ ଏଚ୍ ରାସ୍ତା ଅନେକ ସୁବିଧା ମଧ୍ୟ ଆମ ଓଡ଼ିଶା ସରକାର କରିଦେଇଛନ୍ତି ସେଥି ମଧ୍ୟରୁ ସାଂସ୍କୃତିକ ସଭ୍ୟତା ପ୍ରାଚୀନ ସଭ୍ୟତା ମଧ୍ୟ ଆମ ବହି ମଧ୍ୟ ଗୋପବନ୍ଧୁ ଦାସ ମଧ୍ୟ ଏଇଠି ମଧ୍ୟରୁ ବହି ମଧ୍ୟ ଓଡ଼ିଆ ସାହିତ୍ୟ କବି ମଧ୍ୟ ହୋଇଛନ୍ତି ତାଙ୍କର ଆଶୀର୍ବାଦରୁ ଅନେକ ପିଲାମାନେ ମଧ୍ୟ ପାଠ ପଢ଼ି ଚାକିରି ମଧ୍ୟ କରିବା ପାଇଁ ସମ୍ଭବ ହେଇପାରୁଛନ୍ତି କାରଣ ତାଙ୍କ ପାଠ୍ୟକ୍ରମ ଅନେକ ଅନେକ ଏକ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଦଶମ ପର୍ଯ୍ୟନ୍ତ ତାଙ୍କର ପାଠ୍ୟକ୍ରମଟା ଗୋପବନ୍ଧୁ ଦାସଙ୍କ ଅନୁସନ୍ଧାନ ବିଷୟରେ କ'ଣ କ'ଣ ଲେଖାଯାଇଛି କାରଣ ସେଥି ମଧ୍ୟରୁ ତାଙ୍କର ପ୍ରସିଦ୍ଧ ମଧ୍ୟ ଅଛି ପାଠ୍ୟକ୍ରମ ମଧ୍ୟ ଅନେକ ଅନେକ ପ୍ରକାର ପାଠ୍ୟ ମଧ୍ୟ ବ୍ୟାକରଣ ଓଡ଼ିଆ ସାହିତ୍ୟ ଆମ ଓଡ଼ିଆ ଭାଷାରେ ଗୋପବନ୍ଧୁ ଦାସ ମଧ୍ୟ ଲେଖିଛନ୍ତି ଆଉ ଆମ ଓଡ଼ିଶାର ସମସ୍ତ ଜିଲ୍ଲାରେ ମଧ୍ୟ ତାଙ୍କ ବିଷୟରେ ପ୍ରଥମରୁ ଅଷ୍ଟମ ଯାଏଁ ପିଲା ପାଠ ପଢ଼ୁଛନ୍ତି ଆଉ ସେମାନେ କିଛି କିଛି ଶିଖିବାରେ ସଫଳ ପାଉଛନ୍ତି ଓ ଓଡ଼ିଶାରେ ହେଉ କି ବାହାରେ ବି ହେଉ ତାଙ୍କେ ଜବ୍ ମଧ୍ୟ ଚାକିରି ମଧ୍ୟ ପାଇବାରେ ସମ୍ଭବ ହୋଇପାରୁଛନ୍ତି କାରଣ ଆମ ଓଡ଼ିଶାରେ ମଧ୍ୟ ଅନେକ ଅନେକ ଶିକ୍ଷା ବେକାରୀ ଯୁବକ ମଧ୍ୟ ରହୁଛନ୍ତି ଧୀରେ ଧୀରେ ପାଠ ପଢ଼ି ପାଠ ପଢ଼ି ଅନେକ ପିଲାମାନେ ମଧ୍ୟ ଚାକିରି କରିପାରୁଛନ୍ତି